ହଁ ଆମର ଆର୍ଥିଂ କ'ଣ ହେଇଛି କରେଣ୍ଟ ରହୁନି ବହି ଗାଡ଼ ସବୁ ସର୍ଟ୍ ହଉଛି ଆଉ ଆସିକି ଟିକେ ଦେଖିଦେବେ ଆପଣ କେତେଜଣଙ୍କୁ ଧରିକି ଆସିବେ ହଉ ଆମର ଏଇଠି ଟିଫନ୍ ଦେଇଦବୁ କିଛି ଅସୁବିଧା ନାହିଁ ହଉ କେତେ ପଇସା ନବ କ'ଣ ଆଉ କଥା ହେଲନି ଆଉ